ରୋଷେଇ କରିବା କେବଳ ମହିଳାଙ୍କ କାମ ନୁହେଁ ପୁରୁଷମାନେ ମଧ୍ୟ ବାହାରେ ଯେଉଁମାନେ ରହିଲେ ଘରଭଡ଼ା କରିକି ଚାକିରି ବାକିରି କରିକି ଏବଂ ଘରଭଡ଼ା କରିକି ରହିଲେ ସେମାନେ ନିଜେ ହାତରେ ରାନ୍ଧିକି ଖାଆନ୍ତି ଆଉ ଆମ ଘରେ ମଧ୍ୟ ଯେତେବେଳେ ମୋ' ଦେହ ଖରାପ ହୁଏ ଖରାପ ହୋଇଯାଏ ମୁଁ ଶେଯରୁ ଉଠିପାରେନାହିଁ ତ ମୋ' ସ୍ୱାମୀ ମଧ୍ୟ ନିଜେ ଆମ ଘରେ ରୋଷେଇ କରିଦିଅନ୍ତି